ଆଜିକା ଦିନରେ ସବୁ ଅଞ୍ଚଳରେ ଏହି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସୁବିଧା ଯୋଗାଇ ଦିଆଯାଉଅଛି ଯାହାକି ଗଣ ଦାରିଦ୍ର ସୀମା ରେଖା ତଳେ ଥିବା ବ୍ୟକ୍ତି ବିଶେଷଙ୍କୁ ଏଇ ସବୁ ସୁବିଧା ସୁଯୋଗ ଦିଆ ଯାଉଛି ତା ସହିତ ଯେଉଁ ମାନଙ୍କର ଘର ଛପର ନଥାଏ କିମ୍ବା ଘର ଦ୍ଵାର ଭାଙ୍ଗି ଯାଇଥାଏ ସେମାନଙ୍କୁ ଏଇ ସବୁ ଯୋଜନା ସୁବିଧା କରାଯାଇଛି